ଯାଜପୁର ଜିଲ୍ଲାରେ ରୋଜଗାର ଓ ଜୀବିକାର ମୁଖ୍ୟ ଉତ୍ସ ହେଲା କୃଷି କାର୍ଯ୍ୟ ଶିଳ୍ପ କାରଖାନା ବୈଷୟିକ କିଛି ବ୍ୟବସାୟ ଏବଂ ଖୁବ କମ ଲୋକ ସରକାରୀ ଚାକିରି ପାଇଥାନ୍ତି ଏଠାକାର ଲୋକ ଚାଷ ଉପରେ ନିର୍ଭରଶୀଳ ହୋଇଥାନ୍ତି ଆଉ ଅଧିକାଂଶ ଲୋକ ଏଠାରେ ଥିବା ବିଭିନ୍ନ ଶିଳ୍ପ କାରଖାନାରେ ଚାକିରି କରିଥାନ୍ତି ଏଠାରେ ବଡ଼ ବଡ଼ ଦୁଇଟା ଟାଟା କମ୍ପାନିର କାରାଖାନା ଅଛି ଆଉ କିଛି ଲୋକ ବ୍ୟବସାୟ ବ୍ୟବସାୟ ମଧ୍ୟ କରିଥାନ୍ତି ଏଠାକାର ଲୋକ ଆର୍ଥିକ ଅବସ୍ତା ଖୁବ ଭଲ ବେକାରୀ ସମସ୍ୟା ମଧ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ବେକାରୀ ସମସ୍ୟା ପାଇଁ ମୋର ପରାମର୍ଶ ହେଲା ଅଧିକାଂଶ ଶିଳ୍ପ କାରଖାନା ହେଲେ ବେକାରୀ ସମସ୍ୟା ଦୂର ହୋଇ ପାରିବ ଏବଂ ବୟାନ ଶିଳ୍ପ ଯଦି ପ୍ରତିଷ୍ଠାନ ହେବ ବେକାରୀମାନଙ୍କୁ କିଛି ଟ୍ରେନିଂ ଦିଆଯାଇ ପାରନ୍ତା ତାହେଲେ ବେକାରୀ ସମସ୍ୟା ଦୁର ହୋଇପାରନ୍ତା